ଆମେ ଯେତେବେଳେ ଗୀତଟି ବୋଲୁ ତାର ତାଳ ଲୟ ସ୍ୱର ସବୁକୁ ନେଇକିରି ଆମେ ଗୀତଟି ବୋଲୁ ଆଉ ତା'ର ବାଖ୍ୟାକୁ ନେଇ ନଉ କେଉଁଠି ସ୍ୱର ଉଚ୍ଚା ହବ ତ କେଉଁଠି ଟିକେ ନରମ ହବ କେଉଁଠି ଉଠାଇବାକୁ ପଡ଼ିବ ତ କେଉଁଠି ତଳାଇବାକୁ ପଡ଼ିବ ଆଉ ନେଇକିରି ତା'ର ଶବ୍ଦକୁ ବ୍ୟାଖନ କରି ଆମେ ଗୀତ ବୋଲୁ ଆଉ ମୋତେ ଭଲ ନାଗେ ଗୀତ ବୋଲିବା ପାଇଁ ବି ସବୁ ଖୁସି ଲାଗେ ବହୁତ ଅତି ପ୍ରେମ ସେ ତେବେ ଆମେ ବୋଲୁ ଗୀତ ଏଇଭଳିଆ ସବୁ ନେଇକିରି ଗଲୁ ଆଉ